ହ୍ୟାଲୋ ଉବେର୍ରୁ କହୁଥିଲେ ତ ଆଜ୍ଞା ମୁଁ ଯେଉଁ ମନୋଜ କୁମାର ଏବେ ଯେଉଁ ବୁକ୍ କରିଥିଲି ଉବେର୍ ଏବେ ହଁ ଗାଁ ମୁଁ ଆଜି ସନ୍ଧ୍ୟା ନଅଟା ରେ ବାହାରିଲେ କପିଳାଶ ମୁଁ ଯିବାର ଅଛି ତ ଆଜ୍ଞା ହଁ ମୁଁ ନଅଟାରେ ଯାଇକି ଯିବି ଆଉ କେତେ ଟଙ୍କା କ'ଣ କହୁଛନ୍ତି ହଁ ଟିକେ ଅଧିକା ହେଇଯାଉଛି ଆଉ ଟିକେ କମାଇଲେ ହେବନି ନା ଅଧିକା ହେଇଯାଉଛି ହଁ ଦୁଇ ଜଣ ଯିବୁ ଆମେ ଆଉ ବୁଝିକି ଟିକେ କହିବେ ଆଉ